ଆମ ସହରରେ ଝୋଟି ବହୁତ ପ୍ରକାରର ଝୋଟି ଥାଏ ଆଉ ସେମାନେ ଝିଅମାନେ ବହୁତ ପ୍ରକାରର ଝୋଟି କାଟନ୍ତି ଆଉ ଆମ ଗାଁ'ରେ ବି ଆମ ଗାଁ'ରେ ବି ଭାଇ ଭଉଣୀ ମାନେ ଝୋଟି କାଟନ୍ତି ଓ ଝୋଟି ଭଉଣୀମାନେ ବେଶି ବି କାଟନ୍ତି ଝୋଟିରେ ଗୁରୁବାର ମଗୁଶୀର ଦିନରେ ମଗ୍ଶୀର ମାସରେ ଆମ ଲକ୍ଷ୍ମୀ ପୂଜା ହୁଏ ଲକ୍ଷ୍ମୀ ପୂଜାରେ ଝୋଟି ଆଙ୍କନ୍ତି ଘର ସାମ୍ନାରେ ଝୋଟି କାଟନ୍ତି ଆଉ ଏମିତି ସେ ବହୁତ ଭଲ ଦେଖାଯାଏ ଆଉ ସେଇଟା ଲକ୍ଷ୍ମୀ ପୂଜାରେ କାଟନ୍ତି ଆଉ ଆମ ସହରରେ ବି ବହୁତ ଝୋଟି କଳାକାର ଅଛନ୍ତି ଯୋଉଟାକି ସାଂସ୍କୃତିକ କାର୍ଯ୍ୟକ୍ରମରେ ବି କାଟନ୍ତି